ଆମ ଅଞ୍ଚଲରେ ପୁରୋହିତ ଏବଂ ବ୍ରାହ୍ମଣମାନଙ୍କୁ ଯେକୌଣସି ଗୋଟେ ପୂଜାରେ ଡ଼କା ହେଲେ ତାଙ୍କୁ କିଛି ସମୟ କରିବା ପାଇଁ କିଛି ଦାନ ଦକ୍ଷିଣା ଏବଂ ଯେକୌଣସି ପୂଜାରେ ବି ତାଙ୍କୁ ଦାନ କରାଯାଏ ଦାନ କରିଥାଉ ଆଉ ଯିଏ ହେଲେ ତାଙ୍କୁ ଲୁଗା ଲୁଗା ଲୁଗା ପଟା ଦେଇଥାଉ ଆଉ ତାଙ୍କୁ ଇଜ୍ଜତ୍ ସହିତ ସମ୍ମାନ କରିଥାଉ ତ ଆମ ବ୍ରାହ୍ମଣମାନଙ୍କୁ ଯେ କୌଣସି ପୂଜାରେ ଡ଼ାକିବା ସେଟା ପଡ଼ିବ ନା ପାଇଁ ଆମେ ବ୍ରାହ୍ମଣମାନଙ୍କୁ ଡ଼ାକି ଥାଉ ତାଙ୍କ ବିନା ପୂଜା ବି ହୋଇପାରେ ନାହିଁ ହୋମ ଯଜ୍ଞ ଇତ୍ୟାଦି ସରିଲା ପରେ ସେ ଆମମାନଙ୍କୁ ଆର୍ଶୀବାଦ୍ ଦେଇଥାନ୍ତି ଆଉ କିଛି ଭଲ କାମ ପାଇଁ ଆର୍ଶୀବାଦ ଦିଅନ୍ତି

ଲୁଗା ଲୁଗା କିଛି ଟଙ୍କା ଚାଉଳ ଧାନ ଇତ୍ୟାଦିରେ ତାଙ୍କୁ ଦାନ କରି ସମ୍ମାନ କରିଥାଉ